ପଞ୍ଚାୟତର ମୁଖ୍ୟ କାର୍ଯ୍ୟଗୁଡ଼ିକ ପଞ୍ଚାୟତବାସୀ ହିଁ ଉପଭୋଗ କରିଥାନ୍ତି ନା ପଞ୍ଚାୟତ ବାସିନ୍ଦାମାନଙ୍କ ପାଇଁ କେମିତି ଦୁଇ ପଇସା ରୋଜଗାର କରିବେ ସେଥିପ୍ରତି ଧ୍ୟାନ ଦିଆଯାଇଥାଏ ଗାଁର ଉନ୍ନତିମୂଳକ ତଥା ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟରେ ନିଯୁକ୍ତ ହେବା ପାଇଁ ଏ ଯେଉଁ ଗାଁଗୁଡ଼ିକରେ ରହିଅଛି ବନ୍ଧ ପୋଖରୀ ରାସ୍ତା କୋଠାବାଡ଼ି ଏମିତିକି ଉନ୍ନୟନମୂଳକ କାର୍ଯ୍ୟ କରିବା ପାଇଁ ସରକାର ପଞ୍ଚାୟତକୁ ସେହି ପ୍ରଦାନ କରିଥାନ୍ତି ଏବଂ ଏଥିରେ ବାସିନ୍ଦା ଉପକୃତ ହୁଅନ୍ତି ଭଲ କାମକରି ଦୁଇ ପଇସା ରୋଜଗାର କରି ସେମାନେ ନିଜର ପେଟପାଟଣା ତଥା ଭରଣପୋଷଣ କରିଥାନ୍ତି ଏବଂ ଗାଁରେ ଥିବା ପୋଖରୀ ବନ୍ଧ ଏହିଗୁଡ଼ିକରେ ମାଛ ଚାଷ କରିବା ତଥା ରାସ୍ତାଗୁଡ଼ିକରେ ବୃକ୍ଷରୋପଣ କରିବା ଏଗୁଡ଼ିକର ମଧ୍ୟ ପଞ୍ଚାୟତର ବାଧ୍ୟତାମୂଳକ କାର୍ଯ୍ୟ ହୋଇଥାଏ